ଯେମିତିକି କୃଷି କ୍ଷେତ୍ରରେ ଆମ ଓଡ଼ିଶା ଆମ ଭାରତ ଆଗେଇଛିି ସେମିତି ଆମ ଐତିହାସିକରେ ଆଉ ଐତିହାସିକ ଜିନିଷରେ ଆମ ଯୁବପିଢ଼ି ବହୁତ ଆଗେଇଛନ୍ତି ଡ୍ୟାନ୍ସ ହଉ କି ଯେଉଁ ଜିନିଷ ବି ଡ୍ୟାନ୍ସରେ ତାଙ୍କେ ଭାରତ ବାହାରେ ଯାଉଛନ୍ତି ଭାରତ ଭିତରେ ଓଡ଼ିଶୀ ଭାରତନାଟ୍ୟମ୍ କୁଚିପୁଡ଼ି ଯେଉଁଟା ବି ବହୁତ ଜିନିଷରେ ଓଡ଼ିଶୀ ହଉ କିି ମାନେ ଟ୍ରାଡ଼ିସ୍ନାଲ୍ ଡ୍ୟାନ୍ସ ହଉ କି ମଡ଼ର୍ଣ୍ଣ ଡ୍ୟାନ୍ସ ସବୁଥିରେ ଆମ ଭାରତର ପିଲା ଆଗେ ବଢ଼ିଛନ୍ତି ତାଙ୍କ ଆମ ଯୁବପିଢ଼ି ବହୁତ ଆଗେଇଛି ଡ୍ୟାନ୍ସ ହଉ କି ତାଙ୍କ ଯେଉଁ ସାଂସ୍କୃତିକ ଇତିହାସ